ଆମ ରାଜ୍ୟରେ ଥିବା ଧାର୍ମିକ ନେତା ବା ବ୍ୟକ୍ତିତ୍ଵଙ୍କ ମଧ୍ୟରୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନ୍ୟତମ ବର୍ତ୍ତମାନ ସେ ଆମର ଶ୍ରୀମନ୍ଦିର ପ୍ରକଳ୍ପ ଯୋଜନାରେ ବହୁତ କିଛି ଖର୍ଚ୍ଚ କରିଛନ୍ତି ଏବଂ ତା'ପରେ ପରେ ମାଁ ସମଲେଶ୍ଵରୀ ପ୍ରକଳ୍ପ ଯୋଜନାରେ ବହୁତ କିଛି ଖର୍ଚ୍ଚ କରିଛନ୍ତି ଶ୍ରୀମନ୍ଦିର ପ୍ରକଳ୍ପ ଯୋଜନା ମାଧ୍ୟମରେ ସେ ଶ୍ରୀମନ୍ଦିରର ପ୍ରଶସ୍ତିକରଣ କରିବା ଦ୍ୱାରା ବହୁତ କିଛି ଭଲ କାର୍ଯ୍ୟ ମଧ୍ୟ କରିଛନ୍ତି ସେଥିପାଇଁ ଲୋକମାନେ ମଧ୍ୟ ବହୁତ ତାଙ୍କୁ ସମ୍ମାନ କରନ୍ତି ଏବଂ ମୁଁ ମଧ୍ୟ ବହୁତ ତାଙ୍କଠାରୁ ଶିଖିଛି କି ଦାନ କର ସବୁବେଳେ ସ୍ଵହସ୍ତରେ କେବେବି ମନ ଭିତରେ କୁଣ୍ଠାବୋଧ ରଖ ନାହିଁ ଏବଂ ଯଦିବି ନିଜ ଜୀବନ ନର୍କରେ ପାଡ଼ିଛି କିନ୍ତୁ ଜଗତର ଉଦ୍ଧାର ପାଇଁକା ଆପଣ ସବୁବେଳେ ନିଜ ଜୀବନ ମଧ୍ୟ ଦେବାକୁ ପଛାଇବେ ନାହିଁ ସେଥିପାଇଁ ମଧ୍ୟ ମୁଁ ଗର୍ବିତ କି ମୁଁ ଏ ଦେଶର ଜଣେ ନାଗରିକ ଏବଂ ଆଉ ସବୁଠୁ ବେଶୀ ଗର୍ବିତ କି ମୁଁ ଏହି ରାଜ୍ୟର ଜଣେ ନାଗରିକ ସେଥିପାଇଁ ମଧ୍ୟ ମୁଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିବି